ଆଜିକାଲି ଯେନ୍ତାକି କାମ୍ କର୍ବାର୍ ଲାଗି ଲୋକ୍ମନ୍କେ ଭଲ୍ସେ ଯେନ୍ତାକି କୃଷିମନ୍କର୍ଲାଗି ଧାନ୍ କଟା ଝାର୍ ଘିଚା ଏନ୍ତା ସବୁ କିଛି ମିଲୁଛେ ହେଲେ ଆଜିକାଲି ବଡ଼୍ ବଡ଼୍ ଚାକ୍ରି ହେଲା ମିଲବାଟା ଗୁଟେ ଏନ୍ତା ହିଁ ଗଲାନା ଯେ କି ଯେନ୍ତାକି ସବୁ କିଛି ଅଲ୍ଗା ଅଲ୍ଗାରେ ଏନ୍ତା ସେନ୍ତା ସେଟା ସବୁ ହଉଛେ ଆରୁ ଫେର୍ ଭଲ୍ ଜବ୍ ଗୁଟେ କର୍ମି ବଏଲେ ବି ନେଇ ପାର୍ବା ଆଜିକାଲି ରେଟ୍ ଯା ପଏସା ଗଦା ଗଦା ନଉଛନ୍ ଆରୁ ଫିର୍ ଯେନ୍ଟା ସବୁ ଅଲ୍ଗା ଅଲ୍ଗା ପ୍ରକାର୍ ହଉଛେ ଆର୍ ଯେନ୍ତାକି ଆମର୍ ଏନ୍ତି ଗେରେଜ୍ମନେ କାର୍ଖାନାମନେ ଅଛେ ଯେନ୍ତା କୋଇଲା ଖାନା ସିର୍ମିଟ୍ ଖାନା ଆର୍ ଏନ୍ତା ବିଭିନ୍ନପ୍ରକାର ଅଛେ ସବୁକିଛି ଯେନ୍ଟାକି ଆମର୍ ଆଡ଼େ ଏନ୍ତା ସବୁ ଲୋକ୍ ସବୁ ଲୋକ୍ ଚାହେଁସନ୍ କି ମୁଇଁ ଗୁଟେ ଭଲ୍ ଚାକ୍ରି କର୍ମି ଭଲ୍ ରୋଜଗାର୍ଟେ କର୍ମି ପଏସା ପାଏମି ମୋର୍ ଯେନ୍ତାକି କିଛି ଅସୁବିଧା ନାଇଁ ହେବା ସବୁ କିଛି ଇଟା ସେଟା ସବୁ ସବୁ ସବୁ କିଛି ଭଲ୍ସେ ଘରର୍ ଲୋକ୍ ଥିବେ ଇଟା ସେଟା ସବୁ ସବୁ ଭାବୁଛନ୍ ତ ଭାବ୍ବାର ହିଁ ସବୁଠାରୁ ବଡ଼ ପ୍ରଭାବକର ଯେକି ବୋଲି ଯେନ୍ଟା ଆମର୍ ଆଜିକାଲି ଯେନ୍ଟା ସବୁକି ଆଜିକାଲି ଯେନ୍ତା କୋଇଲା କାରଖାନା ଅଛି ଆରୁ ସିର୍ମେଟ୍ ଇଟା ସେଟା ସବୁ ଚାଲୁଛେ ଭଲ୍ ଆମର୍ ଓ ଓଡ଼ିଶାରେ ତ କୃଷିମାନଙ୍କ ଲାଗି ତ ସବୁ କରାହେଇଛେ ଆର୍ ଫେର୍ ଇଟା ହେଟା ତ ହେନ୍ତା ଚାଲୁଛେ ସବୁ କିଛି